ହ୍ୟାଲୋ ହଁ ଭାଇ ମୁଁ କାମାକ୍ଷ କହୁଥିଲି ଆପଣ ଗୋପାଳ ରେଷ୍ଟୁରାଣ୍ଟ୍ରୁ କହୁଥିଲେ ତ ଆପଣଙ୍କ ରେଷ୍ଟୁରାଣ୍ଟ୍ ଭଲ ଖାଦ୍ୟ ଡେଲିଭରି କରୁଛି ବୋଲି ମୁଁ ଶୁଣିଛି ଆଉ ମୋ ସାଙ୍ଗମାନେ ବି ଆପଣଙ୍କର ରେଷ୍ଟୁରାଣ୍ଟ୍ରୁ ଖାଦ୍ୟ ଡେଲିଭରି କରୁଛନ୍ତି ତେଣୁ ମୁଁ ବି ଭାବିଲି ଆପଣ ରେଷ୍ଟୁରାଣ୍ଟ୍ରୁ ଖାଦ୍ୟ ଡେଲିଭରି କରିକି ମୁଁ ନିଶ୍ଚିତ ଭବେ ଟେଷ୍ଟ କରିବି ବୋଲି ଆଉ ଆପଣଙ୍କ ରେଷ୍ଟୁରାଣ୍ଟ୍ରେ ଏବେ ବି ଖାଦ୍ୟ ଡେଲିଭରି କରୁଛି ହଁ ବର୍ତ୍ତମାନ ମଝିରେ ବନ୍ଦ କରିଦେଇ ଥିଲେ ତ ସେଥିପାଇଁ ମୁଁ ପୁଣି ଥରେ ପଚାରୁଛି ଆମ ଏରିଆ ଜିରୋଳି ଜିରୋଳି ଏରିଆକୁ ଆପଣ ଖାଦ୍ୟ ଡେଲିଭରି କରୁଛନ୍ତି ତ ଆପଣ ମୁଁ ଶୁଣିଛି ଯେ ଆପଣଙ୍କର ଖାଦ୍ୟ ରେଷ୍ଟୁରାଣ୍ଟ୍ର ଖାଦ୍ୟ ବହୁତ ଟେଷ୍ଟ ବୋଲି କିନ୍ତୁ ମୁଁ ଜାଣିବାକୁ ଖାଦ୍ୟ ଡେଲିଭର କରି ଖାଇ ଟେଷ୍ଟ କରି ଜାଣିବାକୁ ଚାହୁଁଛି ଯେ ସତ ରେ ଭଲ କି ନା ଲୋକମାନେ ଏମିତି କହୁଛନ୍ତି ବୋଲି ଭାଇ ଆପଣଙ୍କ ରେଷ୍ଟୁରାଣ୍ଟ୍ ଗୋବିନ୍ଦ ରେଷ୍ଟୁରାଣ୍ଟ୍ ଗୋପାଳ ରେଷ୍ଟୁରାଣ୍ଟ୍ଟି ଆମ ଜିରୋଳି ଏରିଆକୁ ଖାଦ୍ୟ ଡେଲିଭରି କରୁଛି ତ ହଁ ମୁଁ ମୁଁ ଜିରୋଳିରୁ କହୁଛି ଓ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ଖାଦ୍ୟ ଡେଲିଭରି ମୋ ଏରିଆକୁ ହଉଛି ତ